ଆମେ ଗୋବରାରୁ କୋଣାର୍କ ବୁଲିଯିବା ପାଇଁ ଗୋଟିଏ କାର୍ ବୁକିଂ କରିଛୁ ଓ ସେଇ କାର ଭଡ଼ା ନେଉଛି ଅଠେଇଶହ ଟଙ୍କା ଯେହେତୁ ସେଇ କାର ଗାଡ଼ିରେ ଆମେ ଥରେ ପୁରୀ ବି ଯାଇଥିଲୁ ଏବଂ ଏବେ କୋଣାର୍କ ବି ଯାଉଛୁ କାରଣ ସେ ଗାଡ଼ିଟି ଭଲ ଅଟେ ଏବଂ ଏ ସେ ଗାଡ଼ିଟି ଯିଏ ଚଲାଉଛି ସେ ଲୋକ ବି ଭଲ ସିଏ ସେ ସେ ସେ ଠିକ ରାସ୍ତାରେ ନେଇକିରି ଠିକ୍ ରାସ୍ତାରେ ଅଣିଛନ୍ତି ଏବଂ ତାଙ୍କ ଗାଡ଼ି ଚଲା ବି ବହୁତ ଭଲ ଅଟେ ଯେହେତୁକି ତାଙ୍କ ଗାଡ଼ିରେ ଗଲେ ଆମକୁ ବି ବହୁତ ଭଲ ଲାଗୁଛି ଏବଂ ଆମେ କୋଣାର୍କ ବୁଲିଯିବା ବାହାରୁଛୁ କୋଣାର୍କ ହେଉଛି ଗୋଟେ ବହୁତ କାରୁକାର୍ଯ୍ୟ ଗୋଟେ ଶ୍ରୀକ୍ଷେତ୍ର ଗୋଟେ ଧାମ ବି ଅଛି ପୁରୀ ସେଇଠି ତା' ପାଖରେ କୋଣାର୍କ ଚନ୍ଦ୍ରଭାଗା ବି ଅଛି ଯେଉଁଟାକି କୋଣାର୍କରେ ସୂର୍ଯ୍ୟ ଦେବତା ପ୍ରତିଷ୍ଠା ପାଉଛନ୍ତି ଆଉ କୋଣାର୍କ ସବୁଠୁ ଭଲ ସେଇଠି ଯେଉଁ ସମୁଦ୍ର ବି ଅଛି ସେଇଟା ବି ଭଲ ଲାଗୁଛି ଦେଖିବାକୁ କୋଣାର୍କରେ ସୂର୍ଯ୍ୟ ଦେବତା ପୂଜା ପାଉଛନ୍ତି ଆଉ ସେଇଠି ବହୁତ ବିଭିନ୍ନ ପ୍ରକାର କୀର୍ତ୍ତି ଅଛି ବିଭିନ୍ନ ଖେଳଣା ସବୁ ବି ଅଛି ଯେଉଁଟାକି ଭଲ ହେଉଛି ଗୋଟେ ଗୋଟେ ସୁନ୍ଦର ଜାଗା ସେଟା ସେଇଠି ଆଉ ସେଣୁ କୋଣାର୍କଠୁ ପୁରୀ ବହୁତ ଭଲ ଅଟେ ଜାଗାଟି ପୁରୀରେ ଶ୍ରୀ ଜଗନ୍ନାଥ ବି ପୂଜା ପାଉଛନ୍ତି ଏବଂ କୋଣାର୍କରେ ଅ ସୂର୍ଯ୍ୟ ଦେବତା ପୂଜା ପାଉଛନ୍ତି ଯେହେତୁ ସେଇ ଜାଗାରେ ମହା ସେ ଜାଗାରେ ଦେବତା ଅଛନ୍ତି ସେଥିପାଇଁ ଭଲ ଲାଗୁଛି ଯିବାପାଇଁ ଏବଂ ସେ ଗାଡ଼ି ଗାଡ଼ି ପାଲା ବି ବହୁତ ଭଲ ସେଠି ବିଭିନ୍ନ ପ୍ରକାର ଅଭଡ଼ା ଏବଂ ଖାଇବା ଖାଇବା ପାଇଁ ବହୁତ ଭଲଲାଗେ ଏବଂ ରହିବା ପାଇଁ ସେଠି ରୁମ୍ ଭଡ଼ା ବି ଦେଉଛନ୍ତି ଯ ସେଠି ରହିବି ସେଠି ଆମେ କେତେ ଦିନ ରହିଥିଲୁ ସେଠି ରହି ଆମେ ଏ ବିଭିନ୍ନ ଜାଗା ବୁଲାବୁଲି ବି କରିଥିଲୁ ଓ ସେ ବହୁତ ଭଲଲାଗେ